କୌଣସି ଏକ କାର୍ଯ୍ୟ ପାଇଁ ପୂର୍ବ ପ୍ରସ୍ତୁତି ଦରକାର ଏଇଠି ଏକ ଜନ୍ମଦିନ ହୋଇଥିବାରୁ ଏହାର ପୂର୍ବ ପ୍ରସ୍ତୁତି ହେଉଛି ଜନ୍ମଦିନର ଅଭିନନ୍ଦନ କାର୍ଡ଼ ବଣ୍ଟନ ଏହା ମୁଁ ପ୍ରଥମରୁ ପ୍ରସ୍ତୁତ କରି ନେଇଥିବି ଜନ୍ମଦିନ କେକ୍ ଏବଂ ସାଜ ସଜ୍ଜା ପାଇଁ ପ୍ରଥମରୁ ହିଁ ଅର୍ଡ଼ର ଦେଇଥିବି ରୋଷେଇ ବାସ ପ୍ରତି ବ୍ୟବସ୍ଥା କରାଇ ନେଇଥିବି ପ୍ରତ୍ୟେକ ବନ୍ଧୁ ବାନ୍ଧବ ପରିବାର ବର୍ଗଙ୍କୁ ଏଥିରେ ଅଂଶିଦାର କରିବା ପାଇଁ ଚେଷ୍ଟା କରିବି ସମସ୍ତେ ଯେପରି ଏଥିରେ ଯୋଗ ଦେବେ ସେଇଟା ମୁଁ ଗୋଟେ ମନରେ ସଂକଳ୍ପ କରିଛି ଏଥିପାଇଁ ମନୋରଞ୍ଜନର ବାତାବରଣ ମଧ୍ୟ ସୃଷ୍ଟି କରିବାକୁ ଚେଷ୍ଟା କରିବି ଏବଂ ସମସ୍ତେ ଏଥିରେ କିପରି ଅଂଶିଦାର ବା ଭାଗୀଦାର ହେବେ ମୁଁ ସମସ୍ତେ ଉପଭୋଗ କରିବେ ସେଥିପ୍ରତି ଦୃଷ୍ଟି ଦେବି ଏବଂ କାହାକୁ ମଧ୍ୟ ଏଥିରୁ ବାଦ ଯିବାକୁ ଦେବି ନାହିଁ ସମସ୍ତଙ୍କର ସହଯୋଗରେ ମୁଁ ଏଇ ଜନ୍ମ ଦିନଟି ପାଳନ କରିବି ବୋଲି ଆଶା କରିଛି